ଆମ ଅଞ୍ଚଲରେ ପାରମ୍ପରିକ ଖେଳଗୁଡ଼ିକ ହେଲା ହ ଫୁଟବଲ୍ ଏବଂ କ୍ରିକେଟ୍ ଫୁଟବଲ୍ଟା ଯେନ୍ତା ଏଗାର ଏଗାର ଜନ୍ ହେଇକରି ଯେନ୍ଟା ଦୁଇ ଭାଗରେ ଖେଲ୍ସନ୍ ଆରୁ କ୍ରିକେଟ୍ଟା ହେଲା ଯେନ୍ଟା ଦୁଇ ଟିମ୍ ହେଇକରି ଖେଲ୍ସନ୍ ଯେନ୍ଟା କ୍ରିକେଟ୍ ଫୁଟବଲ୍ ଇତ୍ୟାଦି ମାନେ ବହୁତ ଆମ ଅଞ୍ଚଲରେ ବହୁତ ଉକୃଷ୍ଟ ହେଇଛି ଏବଂ କ୍ରିକେଟ୍ରେ ବ୍ୟାଟ୍ ବଲ୍ ଉପଯୋଗ ହେସି ଆଉ ଫୁଟବଲ୍ ଯେନ୍ଟାକି ଫୁଟବଲ୍ଟା ଫୁଟବଲ୍ ହିଁ ଉପଯୋଗ ହେସି